ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ଏବଂ ପଦକ୍ଷପ ପଦକ୍ଷେପ ଗୁଡ଼ିକ ହେଲା ଶିକ୍ଷା ସ୍ୱାସ୍ଥ୍ୟ ସେବା ଦାରିଦ୍ର୍ୟ ହ୍ରାସ ମହିଳା ସଶକ୍ତିକରଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏମ ବି ବି ୱାଇ ଆଇ ଜି ଏନ୍ ଓ ଏ ପି ଅଧୀନରେ ବୃଦ୍ଧାବସ୍ଥା ପେନ୍ସନ୍ ମିଶନ ଶକ୍ତି ଏହା ହେଉଛି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ଏଥି ଏବଂ ପଦକ୍ଷେପ ଏହି ପଦକ୍ଷେପ ଗୁଡ଼ିକରେ ଅତ୍ୟନ୍ତ ସର୍ବସାଧାରଣ ସମସ୍ତ ଜନତା ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ଏବଂ ସୁଚାରୁ ରୂପରେ ତାଙ୍କର କାର୍ଯ୍ୟ କରିପାରୁଛନ୍ତି ଏବଂ ଏଥିରେ ସମସ୍ତେ ଠିକ୍ ଭାବରେ ଖୁସି ଅନୁଭବ କରୁଛନ୍ତି ଏବଂ ସମସ୍ତ କାର୍ଯ୍ୟକୁ ତୁଲାଇ ପାରୁଛନ୍ତି